ହ୍ୟାଲୋ ଆଜ୍ଞା ନମସ୍କାର ମୁଁ ଶୁଭଶ୍ରୀ କହଁର କହୁଥିଲି ଦୁତିପଡ଼ାରୁ ସୁନୀଲ ସାର୍ କହୁଛନ୍ତି କି ଆଜ୍ଞା ମୁଁ ଷୋହଳ ତାରିଖ ଦିନ ଗୋଟିଏ ଓଲା ବୁକ୍ କରିଥିଲି ଭୁବନେଶ୍ୱର ପାଇଁ ମୋର ଘରୋଇ ପ୍ରୋବ୍ଲେମ୍ ପାଇଁ ମୁଁ ଯାଇପାରିଲି ନାହିଁ ଆଡଭାନ୍ସ କରିଦେଇଥିଲି ଦୁଇ ହଜାର ଟଙ୍କା ମୁଁ କରିଦେଇଥିଲି ସାର୍ ଆଉ ସେ ଟଙ୍କାଟା ମୋତେ ଫେରସ୍ତ ଦରକାର ହେଉଛି ତ ଆପଣ ଫେରସ୍ତ କରିଦେଲେ ମୁଁ ବହୁତ ଖୁସି ହେବି ଆଉ ସାର୍ ନହେଲେ ମୁଁ ଆଉ କେବେ ଓଲା ବୁକ୍ କରିବି ନାହିଁ ଏତିକି ମୋର ସାର୍ ରିକ୍ୱେଷ୍ଟ ଅଛି ଆପଣଙ୍କୁ କି ଟଙ୍କାଟା ଫେରସ୍ତ ହେଲେ ଭଲ ହୁଅନ୍ତା